ଫଟୋ ଉଠେଇବା ପାଇଁ ମୁଁ ବହୁତ ଗୁଡ଼ାଏ ଜାଗାକୁ ଯାତ୍ରା କରିଛି ଯଥା ଆମର ଓଡ଼ିଶା ଭିତରେ ଯଦି ଦେଖିବା ଦାରିଙ୍ଗବାଡ଼ି ହେଉ ବ୍ରହ୍ମପୁର ହେଉ ରାଉରକେଲା ହେଉ ସେ ସବୁ ଜାଗାକୁ ଯାଇଁକି ମୁଁ ଫଟୋ ଉଠାଉଛି ଯେତେବେଳେ ଇଣ୍ଟର୍ନେଟରେ ବା ୟୁଟ୍ୟୁବରେ ଦେଖେ ଗୋଟେ ଗୋଟେ ଓଡ଼ିଶାର ଭଲ ଭଲ ଜାଗା ଭାରତର ଭଲ ଭଲ ଜାଗା ଯଦି ଭାରତର ମୁଁ କେଉଁ ଜାଗାକୁ ଯିବାକୁ ଚାହୁଁଛି ତାହେଲେ ସିଏ ହେଉଛି ବଦ୍ରିନାଥର ଯାଇକି ବରଫ ଯେଉଁଠି ବାବା ଅଛନ୍ତି ଶିବ ସେଇଠି ଯାଇଁକି ଫଟୋ ଉଠେଇବାକୁ ଚାହୁଁଛି କେଦାରନାଥ ମଧ୍ୟ ଯିବାକୁ ଚାହୁଁଛି ତା ଛଡ଼ା ଶିମଲା ଆମର ଅଛି କୁଲ୍ଲୁ ମନାଲି ଅଛି ଆମର ଲଦାଖ ଅଛି ଯେଉଁ ପାହାଡ଼ ଝରଣା ଯେଉଁ ସବୁ ପ୍ରାକୃତିକ ସବୁ ଅଛି ସିନେରୀ ସେ ସବୁ ଯାଇଁକି ମୁଁ ସେଇଠି ସବୁ ଫଟୋ ଉଠେଇବାକୁ ଚାହୁଁଛି ଯଦି ମୋର କେହି ବିବାହ ଦମ୍ପତି ଯଦି ଚାହାନ୍ତି ଯିବାକୁ ମୁଁ ତେଣୁ ଭାବୁଛି ବହୁତ ଶୀଘ୍ର ସେ ସ୍ୱପ୍ନ ମୋର ବି ପୂରଣ ହୋଇଯିବ